କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ତାଙ୍କର ପୁସ୍ତକ ବୁଢ଼ା ଶଙ୍ଖାରି ମୋତେ କନ୍ଦାଇ ଦେଇଥିଲା ଏତେ ଦୁଃଖ ବିଦାରକ ଗଳ୍ପଟି ଥିଲା କହିଲେ ନସରେ ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ବିନ୍ଧାଣି ଲକ୍ଷ୍ମୀକାନ୍ତ ମହାପାତ୍ର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତପାଇଁ ଓଡ଼ିଆର ଘରେ ଘରେ ପରିଚିତ ତାଙ୍କର ଲେଖା ତାଙ୍କର ଗଳ୍ପ ଓଡ଼ିଆ ଶବ୍ଦର ଯେଉଁ ମାଧୁର୍ଯ୍ୟ ମନକୁ ବେଶ୍ ଛୁଇଁଯାଏ ବୁଢ଼ା ଶଙ୍ଖାରି ଗପରେ ମଧ୍ୟ ସେମିତି ଭାଷାର ଶାଳୀନତା ଏବଂ ଗାଉଁଲି ଭାଷାର ବ୍ୟବହାର ବେଶ୍ ମନ ମୁଗ୍ଧକର ଗପଟି ଏହିପରି ଥିଲା ଜଣେ ବୁଢ଼ା ଶଙ୍ଖାରି ଥିଲେ ସେ ଶଙ୍ଖା ବିକି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ ଘରେ ଘରେ ବୁଲି ଶଙ୍ଖା ସେ ବିକନ୍ତି ଆସମାନ୍ ତାରା ଶଙ୍ଖା ତାଙ୍କର ଥିଲା ପ୍ରସିଦ୍ଧ ତ ଗାଁରେ ଚାଲି ଚାଲି ମୁଣ୍ଡରେ ଟୋକେଇ ନେଇ ଶଙ୍ଖା ବିକିବାକୁ ଯାଆନ୍ତି ଯାଉ ଯାଉ ବାଟରେ ଗୋଟେ ଘର ପଡ଼ିଲା ସେଇଠାରେ ସେ ତାଙ୍କର ଟୋକେଇକୁ ଥୋଇ ଦେଇ ଲଥ୍କିନା ବସିପଡ଼ିଲେ ଖରାଦିନ ପ୍ରଚଣ୍ଡ ଗ୍ରୀଷ୍ମ ମୁଣ୍ଡ ଝାଇଁ ଝାଇଁ କରିଦଉଥାଏ ସେଇଠି ବସିପଡ଼ି ଜାଉଁଳି କବାଟ ଉଚ୍ଚା ପିଣ୍ଡା ଗୋଟେ ବଡ଼ ଘରଥିଲା ଯୋଉଠି ବୁଢ଼ା ଶଙ୍ଖାରି ବସିପଡ଼ିଲେ ଏବଂ ଦାସୀ ଆସି ପହଞ୍ଚିଗଲେ ଦାସୀକୁ ଦେଖି ବୁଢ଼ା ଶଙ୍ଖାରି ପାଣି ପିଇବା ପାଇଁ କହିଲେ ଦାସୀ ପାଣି ଦେଲେ ବୁଢ଼ା ପିଇ ଆତ୍ମ ତୃପ୍ତି କଲେ ଏଥର ଦାସୀ ଡାକିଲେ ଭିତରକୁ ଚାଲ ବୋହୂମା ଆମର ଶଙ୍ଖା ରଖିବେ ତ ବୁଢ଼ା ଶଙ୍ଖାରିଟି ଭିତରକୁ ଗଲେ ବୋହୂମା ଆସି ପହଁଚିଲେ ବୁଢ଼ା ଶଙ୍ଖାରିଙ୍କ ଠାରୁ ଶଙ୍ଖା ଦେଖିଲେ ଏବଂ ବୁଢ଼ା ଶଙ୍ଖାରି ବୋହୂକୁ ଦେଖି ଏତେ ସୁନ୍ଦର ପଦ୍ମ ଫୁଲ ପରି ମୁହଁ ଦେଖିକି ଖୁସି ହେଇଯାଇଥିଲେ ତାଙ୍କର ତାଙ୍କ ଝିଅ କଥା ମନେ ପଡ଼ିଯାଇଥିଲା ବୁଢ଼ା ଶଙ୍ଖାରି ମାଆକୁ ଶଙ୍ଖା ସବୁ ଦେଖାଇଲେ ମାଆ ବୋହୂମା ଶଙ୍ଖା ସବୁ ଦେଖିଲେ ଏବଂ ଆସମାନ୍ ତାରା ଶଙ୍ଖା ପାଇଁ କହିଲେ ବୁଢ଼ା ଶଙ୍ଖାରି କହିଲେ ମାଆ ମୋ ପାଖେ ତ ଏବେ ଆସମାନ୍ ଶଙ୍ଖା ନାହିଁ ଏବେ ଏଇଥିରୁ ମୁଠାଏ ନିଅ ପରେ ମୁଁ ଆସମାନ୍ ଶଙ୍ଖା ଗଢ଼ିଦେବି ବୋହୂମା କଷ୍ଟେ ମଷ୍ଟେ ସେଇଥିରୁ ବାଛି ମୁଠିଏ ଶଙ୍ଖା ନିଜପାଇଁ ନେଲେ ହାତକୁ ହେବ କି ନହେବ ଏଥର ବୁଢ଼ା ଶଙ୍ଖାରି କହିଲେ ଆଚ୍ଛା ମାଆ ଦେଖାଅ ମୁଁ ଏବେ ପିନ୍ଧାଇଦେବି ବୁଢ଼ା ଶଙ୍ଖାରି ବଡ଼ କଷ୍ଟରେ କାଳେ ମାଆଙ୍କ ହାତରେ ଲାଗିଯିବ ରକ୍ତ ବାହାରିଯିବ ଦେଖିଚାହିଁ ଆସ୍ତେ ଆସ୍ତେ ମାଆଙ୍କୁ ଶଙ୍ଖା ପିନ୍ଧାଇଲେ ଏଠି ବୋହୂମା ଏବଂ ଶଙ୍ଖାରିର ଗୋଟେ ମାଆ ପୁଅର ସମ୍ପର୍କ ସୃଷ୍ଟି ହେଇଯାଇଥିଲା ଏପଟେ ବୁଢ଼ା ଶଙ୍ଖାରି ତାଙ୍କ ମାଆଙ୍କୁ ନ ଦେଖିଲେ ତାଙ୍କୁ ଭଲ ଲାଗେ ନାହିଁ ଦିନେ ଛାଡ଼ି ଦିନେ ସେ ଆସନ୍ତି ଶଙ୍ଖା ନେବ ଶଙ୍ଖା କହି ଡାକ ପକାନ୍ତି ବୋହୂମାଆ ଚାଲି ଆସନ୍ତି ତାଙ୍କୁ ଟିକେ ଦେଖିଦେଲେ ବୁଢ଼ା ଶଙ୍ଖାରି ଆତ୍ମ ତୃପ୍ତି ଲାଭ କରେ ଏବଂ ଚାଲିଯାଏ ଆସମାନ୍ ଶଙ୍ଖା ମାଆଙ୍କୁ ଦେବ କହିଛି ଏଇ କଥା ଭାବି ଭାବି କେବେ ଦେବ ଭାବିଥିଲା ଏଇଥର ରଜ ସଂକ୍ରାନ୍ତିକୁ ମାଆଙ୍କ ପାଇଁ ଆସମାନ୍ ତାରା ଶଙ୍ଖା ନେଇଆସିବି ରଜ ସଂକ୍ରାନ୍ତି ଆସିଗଲା ବୁଢ଼ା ତାର ସମସ୍ତ ବଳ ଲଗାଇ ଆସମାନ୍ ତାରା ଶଙ୍ଖା ଗଢ଼ିଲା ଏଥର ରଜ ସଂକ୍ରାନ୍ତିରେ ଧରି ମାଆଙ୍କ ଦୁଆରେ ଆସି ଡାକ ଛାଡ଼ିଲା ଶଙ୍ଖା ନେବ ଶଙ୍ଖା କାହାରି ଶବ୍ଦ କିଛି ଶୁଭିଲାନି ଆରେ ଶଙ୍ଖା ନେବ କି ନାହିଁ ଶଙ୍ଖା ତଥାପି କେହି ଆସିଲେ ନାହିଁ ଦାସୀ ଆସି ପହଞ୍ଚିଗଲା ନାହିଁ ମଉସା ଏଥର କେହି ଶଙ୍ଖା ନେବେନି କାହିଁ ନେବେ ନାହିଁ ଶଙ୍ଖା ବୁଢ଼ା ଜିଦ୍ ଧରିବସିଲା ନାହିଁ କେହି ନେବେ ନାହିଁ ଶଙ୍ଖା ଯଦି ନ ନେବ ନାହିଁ ମୋ ମାଆଙ୍କୁ ଟିକେ ଡାକିଦିଅ ମୁଁ ମାଆଙ୍କୁ ଦେଖିଦେଲେ ମୁଁ ମୋର ଫେରିଯିବି ସମସ୍ତେ ମନା କଲେ ଫିରବି ବୁଢ଼ା ଜିଦି ଧରିବାରୁ ମାଆଙ୍କୁ ଡାକିଲେ ମାଆ ଚାଲିଆସିଲେ ତାଙ୍କ ପାଦରେ କିଛି ନାହିଁ ବସ୍ତ୍ର ଧଳା ରଙ୍ଗର ପିନ୍ଧିଛନ୍ତି ଏ ସବୁ ଦେଖି ବୁଢ଼ା ହତବାକ୍ ହେଇଗଲା ନିଜର କୋହ ସମ୍ଭାଳି ପାରିଲାନି ସେଇଠି ସେ କାନ୍ଦି କାନ୍ଦି ଲୋଟି ପଡ଼ିଲା ଏବଂ ଆଣିଥିବା ସେଇ ଆସମାନ୍ ତାର ଶଙ୍ଖାକୁ ସେଇଠି ସେ କଚାଡ଼ି ଭାଙ୍ଗିଦେଲା ଏତେ ହୃଦୟ ବିଦାରକ ଥିଲା ସେ ସମୟଟି କହିଲାବେଳକୁ ଆମ ଛାତି ମଧ୍ୟ ରୁନ୍ଧି ହେଇଯାଉଛି ଆଖିରେ ପାଣି ଆସିଯାଉଛି ଏତେ ଭାବପ୍ରବଣ କରିଥିଲା ଏଇ ଗଳ୍ପଟି ମୋତେ କହିଲେ ନ ସରେ ଆମ ଓଡ଼ିଆ ଲେଖକଙ୍କୁ ଆମର ନମନ୍